ନୟଗଡ଼ ଜିଲ୍ଲାରେ ମୋ ବିଦ୍ୟାଳୟଟି ହେଉଛି ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏହାର ପରିପାର୍ଶ୍ଵ ପରିବେଶ ମଧ୍ୟ ଅତ୍ୟନ୍ତ ମନୋରମ ପରିଷ୍କାର ପରିଚ୍ଛନ୍ନ ବିଦ୍ୟାଳୟଟି ସୁଉଚ୍ଚ ପ୍ରାଚୀର ଦ୍ଵାରା ପରିବେଷ୍ଟିତ ଏହି ବିଦ୍ୟାଳୟରେ ମୁଁ ଶିକ୍ଷାଦାନ ଶିକ୍ଷା ପାଇ ନିଜକୁ ଗର୍ବିତ ମନେ କରୁଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶୃଙ୍ଖଳିତ ଶୃଙ୍ଖଳତା ସଂଯମତା ଆଦର ସ୍ନେହ ଭାବ ଶାସନ ବ୍ୟବସ୍ଥାରେ ଆମେ ଗଢ଼ି ହୋଇଛୁ ବିଭିନ୍ନ ପାଠ୍ୟ ପୁସ୍ତକରେ ଶିକ୍ଷା ସହ ଧନ୍ଦା ମୂଳକ ଶିକ୍ଷା କ୍ରୀଡା ଶିକ୍ଷା ଦିଆଯାଇ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢ଼ା ଯାଉଛି ବିଭିନ୍ନପ୍ରକାର ପ୍ରତିଯୋଗିତା କୁଇଜ୍ ବିଜ୍ଞାନମେଳା ମାଧ୍ୟମରେ ପିଲାଙ୍କ ସୃଜନଶୀଳ ପ୍ରତିଭାର ବିକାଶ କରାଯାଇପାରୁଛି